ସାଙ୍ଗ କେମିତି ଅଛ ଭଲ ଅଛି ଆଜି କଲେଜ ଆସିବ କି ଆଜି କଲେଜ ଆସିବ କି ଦହିବରା ଖାଇବା କାଲି କହିଥିଲି ନା ତୁମର ୟାଦ ଅଛି ତ ପ୍ଲିଜ୍ ହୋଟଲ୍ କଲେଜ ପାଖରେ ଅଛି ନା ଯିବା ହୁଁ ମୋ ପାଇଁ ତୁମ ପାଇଁ ଅର୍ଡର୍ କରିଥିବି କି ତୁମେ ଆସିଲେ କରିବା ଏକଲା ଖାଇବାକୁ ମୋତେ ଭଲ ଲାଗେ ତୁମ ସାଥିରେ ଖାଇବାକୁ ଭଲ ଲାଗେ ଆଉ କିଏ ତୁମ ସାଥିରେ ଆସିବେ କି ମୋ ସାଙ୍ଗରେ ବି କିଏ ଆସୁ ନାହାନ୍ତି ଆଜି ମୁଁ ଏକଲା ହିଁ କଲେଜ ଯିବି ହୁଁ କଲେଜର କଲେଜ କ୍ଲାସ୍ ଖତମ୍ ହୋଇଗଲେ ଆମେ ଦହିବରା ଖାଇବା ପାଇଁ ଚାଲି ଯିବା ଘରୁ ବାହାରିଲଣ କି ଆସୁଛ ମୁଁ ବାହାରିଛି ତୁମକୁ ଏଇ ବରଗଛ ପାଖରେ ଆଜି ମୁଁ ସାଇକେଲ୍ଟା ଖରାପ ହୋଇଯାଇଛି ତ ସାଙ୍ଗରେ ଯିବା ତୁମେ ଯେ ଦେଖିକି ଆସିବ ରାସ୍ତା ଟିକେ ଠିକ୍ ନାହିଁ ଆମ ସାଇଟରେ ଟିକିଏ ଖରାପ ଅଛି ନା ତ ଦେଖିକି ଆସିବ ହଁ ହଁ ଆସ ଟିକେ କଲେଜ୍ ଖତମ୍ ହୋଇଗଲେ ଦହିବରା ଖାଇବା ଠିକ୍ ଅଛି ରଖିବି ତୁମେ ଆସିଲେ ରଖି ଥିବି ତ ଥଣ୍ଡା ହୋଇଯିବ ତ ଭଲ ଲାଗିବନି ହୁଁ ତୁମକୁ ବି ଟିକେ ଦେଖିବାକୁ ଇଚ୍ଛା ହେଉଛି ଟିକେ ଜଲ୍ଦି ଆସ ହଁ ଠିକ୍ ଅଛି ରଖୁଛି